ମୁଁ ତ କୌଣସି ଯନ୍ତ୍ର ବଜାଏ ନାହିଁ ମୋର ଯଦି ସେମିତି ଇଚ୍ଛା ପଚରାଯାଏ ତ ମୁଁ ନିଶ୍ଚିନ୍ତ ଭାବେ ଖୋଳ ଯେଉଁଟା ଥାଏ ସେଇ କୀର୍ତ୍ତନରେ ଯେଉଁଟା ବଜାହୁଏ ତ ସେଇଟା ନିଶ୍ଚିନ୍ତ ଭାବେ ମୁଁ ଶିଖିବାକୁ ଚାହିଁବି